ପାଣିପାଗରେ ପରିବର୍ତ୍ତନ ଚାଷୀ କୂଳ ପ୍ରତି ଚାଷ ପାଇଁ କେତେବେଳେ ଅନେକ ସୁବିଧା ସୁଯୋଗ ନେଇଆସିଥାଏ ତ କେତେବେଳେ ଦେହ ଭଙ୍ଗା ହାନି ନେଇ ଆସିଥାଏ ଯାହାଦ୍ୱାରା ଚାଷୀ କୂଳ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ ଯେପରିକି ଜଳ ବିହୁ ଉଦାହରଣ ସ୍ୱରୂପ କଥାରେ କୁହାଯାଇଛି ଜଳ ବିହୁନେ ସୃଷ୍ଟିନାଶ ଜଳ ବହୁଳେ ସୃଷ୍ଟିନାଶ ଏହା ଚାଷରେ ମଧ୍ୟ ଉପଯୋଗ୍ୟ ଯେପରିକି ଅତ୍ୟଧିକ ବର୍ଷା ହେବା ଦ୍ୱାରା ଚାଷରେ ମଧ୍ୟ ହାନିକାରକ ହୋଇଥାଏ ଯାହାଦ୍ୱାରା ଚାଷ ଗଛ ଗୁଡ଼ିକର ଚେର ନଷ୍ଟ ହେଇଯାଏ ଅତ୍ୟଧିକ ପାଣିରୁ ଯେଉଁଟାକି ଚାଷ ଜାତୀୟ ଜିନିଷ ଗୁଡ଼ିକୁ ନଷ୍ଟ କରିଦିଏ ଯେପରିକି ଗଛ ଗୁଡ଼ିକୁ ନଷ୍ଟ କରିଦିଏ ଆଉ ବିନା ଜଳରେ ମଧ୍ୟ ପ୍ରାୟତଃ ଜମି ନଷ୍ଟ ହେଇଯାଏ ଚାଷ ନଷ୍ଟ ହେଇଯାଏ ଅମଳ ସେମିତି ଭଲ ହୁଏ ନା ତାପରେ ଆଉ ଗୋଟେ ରହିଲା କୀଟପତଙ୍ଗ କୀଟପତଙ୍ଗ କୀଟପତଙ୍ଗ କୀଟପତଙ୍ଗ ଗୁଡ଼ିକ ପ୍ରାୟତଃ ଚାଷକୁ ହାନି କରିଥାନ୍ତି ଯେପରିକି ଗୋଟେ ଥାଏ କାଣ୍ଡ ବିନ୍ଧାରୁ କାଣ୍ଡ ବିନ୍ଧା ରୋଗ ଯାହାଦ୍ୱାରା କି ଧାନ ଜାତୀୟ ଗଛର ଯେତେବେଳେ ତାର ମଝି କେନ୍ଦା ବା କାଣ୍ଡଟା କୁହନ୍ତି ସେଇଟା ଯେତେବେଳେ ଉତ୍ପଦ ଉତ୍ପନ୍ନ ହେଉଥାଏ ସେଇ ଟାଇମରେ ସେହି ସମୟରେ ଏଇ ରୋଗଟି ଦେଖାଯାଇଥାଏ ଯେଉଁଟାକି ଗଛର ମୁଖ୍ୟ କାଣ୍ଡକୁ ନଷ୍ଟ କରିଦିଏ ଯାହାଦ୍ୱାରା ଗଛଟି ହୃଷ୍ଟପୃଷ୍ଟ ଭାବେ ବଢ଼ିପାରେ ନାହିଁ ଏବଂ ଅନ୍ୟ କିଛି ଥାନ୍ତି କୀଟପତଙ୍ଗ ଯେଉଁମାନେ କି ଗଛର ପତ୍ର ସବୁ ଖାଇଦିଅନ୍ତି ଫଳ ନଷ୍ଟ କରିଦିଅନ୍ତି ଯାହାଦ୍ୱାରା ମଧ୍ୟ ବିଶେଷ ଅମଳ ହୋଇନଥାଏ ଏବଂ ଚାଷୀ କୂଳ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ ଏହିପରି ଅନେକ କିଛି ବାଧାବିଘ୍ନ ଯୋଗୁଁ ପାଣିପାଗ ଏବଂ କୀଟପତଙ୍ଗମାନେ ଚାଷୀ କୂଳ ପ୍ରତି କେତେବେଳେ ସୁବିଧା ସୁଯୋଗ ନେଇଆସନ୍ତି ତ କେତେବେଳେ ଅସୁବିଧାର ସମ୍ମୁଖୀନ କରନ୍ତି